ଖେଳିବା ଦ୍ୱାରା ଆମ ଶାରୀରିକ ଏବଂ ମାନସିକ ଉପରେ ବହୁତ ମଧ୍ୟ ସୁସ୍ଥତା ଆଣିଥାଏ ଖେଳିଲେ ଆମ ଦେହର ସବୁ ବଡି ସବୁଆଡ଼େ ଫ୍ରି ହୋଇଥାଏ ମୁଁ ଯେତେବେଳେ ଚାରିଟା ବେଳେ କ୍ରିକେଟ୍ ଖେଳିବାକୁ ଯାଏ ବୋଲିଂ କରେ ବ୍ୟାଟିଂ କରେ ରନିଙ୍ଗ୍ କରେ ରନିଙ୍ଗ୍ କଲାବେଳେ ମୋ ଦେହରୁ ମଧ୍ୟ ବହୁତଗୁଡ଼ିଏ ଝାଳ ବାହାରେ ଆମ ଦେହରୁ ଝାଳ ବାହାରିଲେ ଆମର ଦେହ ଚାରିଆେଡ଼େ ଫୁର୍ତ୍ତି ହୁଏ ଏବଂ ଯେଉଁଟା ଆମେ ସକାଳେ ମର୍ନିଂ ୱାକ୍ କହୁଛେ ସେ ମର୍ନିଂ ୱାକ୍ ଯାଉଛେ ଏକ୍ସର୍ସାଇଜ଼୍ କରୁଛେ ତାହା ମଧ୍ୟ ଦରକାର ନାହିଁ ଆମେ ଯଦି ପ୍ରତିଦିନ କିଛି ଖେଳିବା ପାଇଁ ଯାଉଛେ ଆମ ଦେହର ବଡି ସବୁଆଡ଼େ ସ୍ଟ୍ରେଚିଙ୍ଗ୍ ହେବା ଦରକାର ସବୁକିଛି ମାନେ ବଡ଼ିଗୁଡ଼ିକ ସବୁଆଡ଼େ ଯେଉଁ ଟାଇଟ୍ ହୋଇଯାଉଛି ମସଲ୍ ଟାଇଟ୍ ହୋଇଯାଉଛି ସବୁଆଡ଼େ ହାତ ଫଙ୍କ୍ସନ୍ ଏକା ହେବ ଗୋଡ଼ ଫଙ୍କ୍ସନ୍ ହେବ ଖେଳିବା ଦ୍ୱାରା ଆମ ମାନସିକ ମଧ୍ୟ ମାନସିକ ସୁସ୍ଥତା ଆଣିବ ଆମେ ଯଦି ଆମ ମନରେ କିଛି ଦୁଃଖ ହୋଇଛି ଆମେ ଆସିକି ବସିଛେ ତାହା ଦ୍ୱାରା ଆମ ମନର ଦୁଃଖଟା କେବେ ବି ଲାଘବ ହେବନି କିନ୍ତୁ ଖେଳିଦେଲେ ସାଙ୍ଗମାନଙ୍କ ସାଙ୍ଗରେ ବୁଲିବାକୁ ଗଲେ ଖେଳିଲେ ଟିକିଏ ଦୌଡ଼ାଦୌଡ଼ି କଲେ ଆମର ମନରେ ମାନସିକତା ସୁସ୍ଥ ଆଣିବ ଏବଂ ଆମ ଶାରୀରିକରେ ମଧ୍ୟ ଦେହ ଫୁର୍ତ୍ତି ରହିବ ଯେଉଁ ମୋଟା ହୋଇଯାଉଛନ୍ତି ଭାବୁଛନ୍ତି ମୋଟା ହେବେନି ପତଳା ହୋଇକି ରହିବେ ସ୍ଲିମ୍ ରହିବ ଇତ୍ୟାଦି ମଧ୍ୟ ବହୁତ ମାନସିକ ସୁସ୍ଥତା ମଧ୍ୟ ଆଣିବ